ଆମେ ଗ୍ୟାସରେ ରୋଷେଇ କରୁ ଡାଲିଆ କଡ଼େଇ ଛଟୁ ଚାମଚ ସବୁଥିରେ ରନ୍ଧାବଢ଼ା କରୁ ଆଉ ଥାଳି ଗିନା ପୁରୀ ସବୁଥିରେ ବ୍ୟବହାର କରୁ

ତା'ପରେ ସସ୍ ପେନ୍ ତାୱା ସବୁଥିରେ ରନ୍ଧା ବଢ଼ା କରୁ ଗ୍ୟାସ ଗ୍ୟାସରେ ରନ୍ଧାବଢ଼ା କରସୁଁ ଗଞ୍ଜ କଢ଼ଇରେ ଭାତ ରାନସୁଁ ଆଉ ସସ୍ପେନ୍ରେ ଚାହା ବନାସୁଁ ତାୱାରେ ଭଜା ବାସୁଁ ଚକଲ କରସୁଁ ରୁଟି କରସୁଁ ଆଉ ଇତ୍ୟାଦି ଇତ୍ୟାଦି ଆଉ ଗ୍ୟାସ ସରିଗଲେ ଇଣ୍ଡକ୍ସନ୍ରେ ବ୍ୟବହାର କରିକି ଇଣ୍ଡେକ୍ସନ୍ରେ ରହିସୁଁ ତା'ମାନେ ଗ୍ୟାସ ଆମର୍ ଜରୁରୀ ଆଉ ଇଣ୍ଡେକ୍ସନ୍ ବି ଜରୁରୀ ଗ୍ୟାସ ନଥିଲେ ଆମେ ରନ୍ଧା ବଢ଼ା ନ କରୁ ଭୋକେ ମରିଯାସୁଁ